ଆଜିକାଲି କଳା ଦୁନିଆରେ ବହୁତ ଗୁଡ଼ିଏ ନବୀନତମ କୌଶଳ ଧାରା ଆସିଲାଣି ଯେଉଁ ଗୁଡ଼ିକ ଆଗକାଳରେ ନଥିଲା ଯେଉଁ ପ୍ରାଚୀନିକ କଳାକୃତି ବା କଳା କୌଶଳ ଥିଲା ତାହା ପ୍ରାୟ ଲୋପ ପାଇକି ଏବେ ଆମ ଆମର ଏ ସେଇ କୌଶଳକୁ ଧାରା ଆଧୁନିକ ଆଡ଼କୁ ଗତି କଲାଣି ପୁଣି ସବୁଥିର ଡିଜିଟାଲରେ ସବୁ ହଉଛି ସେମିତି ଆମେ ଯେଉଁ ଆଗ କଳା ଦୁନିଆରେ ଯେମିତି ଚିତ୍ର କରୁଥିଲେ ବା ଡ୍ରଇଂ କରୁଥିଲେ ଏବେ ସେଇଟା ଆଉ ସେମିତି ହଉ ନାହିଁ ସବୁ କମ୍ପୁଟର ମାଧ୍ୟମରେ ଚିତ୍ର କରା ହଉଛି ପୁଣି ତ ପୁଣି ତୈଳ ଚିତ୍ର ହଉ କିମ୍ବା କୌଣସି ଯେକୌଣସି ଚିତ୍ର ହଉ ତାହା କେମିତି ପୁରା ସେଇ ପ୍ରାକୃତିକ ଠାରୁ କେମିତି ଆହୁରି ଖୁବ ପ୍ରାକୃତିକ ଦେଖାଯିବ ସେଇ ସେଇଭଳି ଭାବରେ କେମିତି ଚିତ୍ରକର ସେଇଟା ଏବେ ଚାଲିଲାଣି ପୁଣି ଏବେ ଆମ ସମାଜରେ ଘଟୁଥିବା ବିଭିନ୍ନ ଘଟଣାବଳୀକୁ ନେଇ ବିଭିନ୍ନ କଳା କୌଶଳକୁ ନେଇ ସେଇ ଚିତ୍ର ଦୁନିଆଁ ଏବେ ଖୁବ ପାରଦର୍ଶିତା ଲାଭ କଲାଣି ପୁଣି ବହୁତ ଗୁଡ଼ିଏ ନୂଆ ନୂଆ ଚିତ୍ରକର କବି ବା ଲେଖକ ସମସ୍ତେ ବାହାରିଲେଣି ସେମିତି କଳା ଦୁନିଆକୁ ଏବେ ଡିଜିଟାଲ କୌଶଳରେ ବହୁତ ଆଗକୁ ନେଇ ହେଲାଣି